ଛୋଟ ବ୍ୟବସାୟୀ ହେଉଛି ଆମର ମାନେ ଘରୋଇ ବ୍ୟବସାୟୀ ଘର ଭିତରେ ବସିକି ଆମର କାମ କରିବା କଥା ବେପାର କରିବା କଥା ସେ ବେପାର ହେଉଛି ଅଗରବତୀ ଅଗରବତୀ ମାନେ ଗୋଟେ ଧୂପ କାଠି ବଳିକି ଆମେ ଘରେ ବିକ୍ରି କରିପାରିବା ବଳିତା ବଳିକି ଆମେ ମାର୍କେଟରେ ବିକ୍ରି କରିପାରିବା ଯାହା ଫଳରେ ସିଲେଇ ବି ଘରେ ଘରେ ସିଲେଇ ହେଉଛି ସିଏ ଛୋଟ ବ୍ୟବସାୟୀ ହେଲେ ବି କ'ଣ ହେଲା ଘରେ ଘରେ ସିଲେଇ କରିକି ଲୋକ ଭଲରେ ଚଳୁଛନ୍ତି ଆଉ ସିଲେଇ ବେପାର ସିଲେଇ କରିବା ଦ୍ଵାରା ବହୁତ ସିଲେଇ ପଡ଼ୁଛି ଆଉ ଘରେ ସମସ୍ତେ ଆରାମ ସେ ଶାନ୍ତିରେ ରହୁଛନ୍ତି ସିଲେଇ କରିକି